ସାଧାରଣତଃ ମଧ୍ୟାହ୍ନ ଭୋଜନ ରାତ୍ର ଭୋଜନରେ ମୋର ଭାତ ଟିକେ ଡାଲି ଟିକେ ଆଉ ଚିଲ୍ଲିି ସୋୟା ଟିକେ ଚିଲିି ଆପଣ ନୂଆ ରେସିପି ଆମେ ନୂଆ ତିଆରି କରିଛୁ ଆମର ଏଇଟା ଖାଦ୍ୟ ସବୁଦିନ ଭାତ ଟିକେ ଡାଲି ଟିକେ ଟିକେ ଚିଲ୍ଲିି ସୋୟା ଟିକେ ପଡ଼ି ହେଲେ ଖାଇଦେଲେ ଶାନ୍ତି ଆଉ କାମ କ'ଣ ଖାଇକି ପାଠ ପଢ଼ିବା ଫୋନ ଦେଖିବା ଏଇଟା ତ ଆମର କାମ ଚିଲ୍ଲିି ସୋୟା ଏଇଟା ହେଉଛି ଆମର ମଧ୍ୟାହ୍ନ ଭୋଜନ ଆଉ ରାତ୍ରି ଭୋଜନର ରୋଷେଇ ତାର ମଝିରେ ମଝିରେ ଟିକେ ହୁଏ ଆଉ